ହଁ ଓଲାରୁ କହୁଥିଲେ କି ମୁଁ କିଛି ସମୟ ପୂର୍ବରୁ ଅଟୋ ବୁକିଂ କରିଥିଲି କିନ୍ତୁ ଏହା କୌଣସି କାରଣ ବଶତଃ ବାତିଲ ହୋଇଯାଇଛି ମୁଁ ବୁକିଂ ସମୟରେ ନିର୍ଦ୍ଧାରିତ ପଇସା ଡିପୋଜିଟ କରିଥିଲି କିନ୍ତୁ ଏବେ ମୁଁ ବର୍ତ୍ତମାନ ସେ ପଇସାକୁ ଫେରସ୍ତ ଚାହୁଁଛି ଏହା ଏହା କେତେ ସମୟ ଲାଗିବ ଏହାକୁ ମୋ ଦୟାକରି ମୋ ଓଲା ୱାଲେଟକୁ ପଠାଇ ପାରିବେ କି ଆଚ୍ଛା ଠିକ୍ ଅଛି ଧନ୍ୟବାଦ